ହ୍ୟାଲୋ କିଏ କହୁଛ କି ହଁ ମୁଁ ଅଟୋ ବାଲା କହୁଛି ଭଡ଼ା ଗୋଟେ ଦିନକୁ କେବେ ନେବ ଭଡ଼ା କାଲି କେଉଁଠି ଯିବ ହଉ ଯିବି କେତେଟା ବେଳେ ଯିବ ଆପଣ ଭଡ଼ା ତ ମୋ ଦିନସାରା ରହିବ କି ଯିବ ପଳାଇ ଆସିବ ଶହେ ତିରିଶରୁ କୁରକୁଣ୍ଡାତ ମୋର ପାଞ୍ଚଶହ ଟଙ୍କା ପଡ଼ିବ ଆଉ ପେଟ୍ରୋଲ ଖାଇବାଟା ସବୁ ତୁମେ ଦେବାକୁ ପଡ଼ିବ ହଉ କ'ଣ କରିବାକୁ ଯିବ କି ହଉ ମୁଁ ଦଶଟା ବେଳେ ତୁମର ଘର କେଉଁଠି ଆସିବି ମୁଇଁ ହଉ ମୁଁ ଆସ ମୁଁ ଆସିବି ହେଲା କାଲି ଆସିକରି ତୁମେ ଫୋନ୍ କରିବ କେଉଁଠି ଅଛ ବୋଲି ମୁଇଁ ସେଇଠି ଆସି କରି ତୁମକୁ ଡ୍ରପ କରି ନେଇକରି ସବୁ ଜାଗାରୁ କେଉଁଠି କେଉଁଠି ଋଣ ଅଛି ସେଇଠି ରୁ ତୁମକୁ ନେଇଯିବି ହେଲା ସେଇଟି ଭଡ଼ା ସେଇ ଛଇତିରିଶ ରୁ କୁରକୁଣ୍ଡା ପାଞ୍ଚଶହ ଟଙ୍କା ପଡ଼ିବ କେଉଁଠି କେଉଁଠି ଯିବ ଗୁମା ରୁ ମାଲକାନଗିରି ଆଉ ଅରକେଲ ରୁ ମାଲକାନଗିରି ଅରକେଲରେ ମାଲକାନଗିରି ଯିବାକୁ ପଡ଼ବ ହଜାର ଟଙ୍କା ଆ ଆଉ ଗୁମା ରୁ ମାଲକାନଗିରି ଯିବାକୁ ପଡ଼ିବ ବାରଶହ ଟଙ୍କା ଆପଣ ଏତେ ଜାଗାରେ ଯିବ କହୁଛି ଟିକେ ଡିସ୍କାଉଣ୍ଟ୍ କରବି ଆପଣ ଏତେ ଜାଗାରେ ଯିବ କହୁଛି ଟିକେ ଡିସ୍କାଉଣ୍ଟ୍ କରି ଦେବି ହେଲା ଆପଣ ସବୁ ଜାଗାରେ ରାସ୍ତା ଚିହ୍ନିଚ ତ ହଉ ମୁଁ କାଲି ଆସିବି ସେଇଠି ଚାରି ଜାଗା ଯିବ ବୋଲେ ଦିନ ସାରା ରହିବ କି କାଲି ଏ ଦୁଇ ଦିନ ଲାଗିବ ଗୋଟେ ଦିନରେ ସବୁଜାଗାରେ କଲେକ୍ସନ୍ କରିବା ଯିବ କି ହଉ ମୁଁ ଆସି ମୁଁ ଆସିବି କଲେକ୍ସନ୍ କରିବାକୁ ଯିବା ହେଲେ ସେ ପେଟ୍ରୋଲ ମାତ୍ର ଭରିବାକୁ ପଡ଼ିବ ଆପଣଙ୍କୁ ଯେ ଭଡ଼ା ପଇସା ଦିନସାରା ସାରିଲା ପରେ ଘରେ ଆସିକରି ସେତେବେଳେ ଏକା ପଇସା ଦେବାକୁ ପଡ଼ିବ ଆପଣ କ୍ୟାସ୍ ଦେବେକି ଫୋନ୍ରେ ଦେବେ ହଉ ମୁଁ କାଲି ଆସିବି ସବୁ ହିସାବ କରି ରଖିଦେବି କେତେ ହେବ କି ଭଡ଼ା କେମିତି ହଉ ଠିକ୍ ଅଛି କାଲି ଆସିବି ଏବେ ରଖ